ହ୍ୟାଲୋ

ନମସ୍ତେ ଖାଉଛି ସବୁପ୍ରକାର ଫ୍ୟାସିଲିଟି ଅଛି କ'ଣ ଫ୍ୟାସିଲିଟି ଦରକାର ଆପଣଙ୍କୁ ଆମ ମେଡ଼ିକାଲରେ ବିନା ପଇସାରେ ରକ୍ତ ରକ୍ତ ପରୀକ୍ଷା ହେଉଛି ଫ୍ରିରେ ମେଡ଼ିସିନ୍ ଦିଆ ହେଉଛି ଆଉ ଆମର ହେଲ୍ଥ୍ କାର୍ଡ୍ରେ ଦଶ ଲକ୍ଷ ଟଙ୍କା ପୁରା ସମ୍ପୂର୍ଣ ମାଗଣାରେ ପୁରା ଟ୍ରିଟ୍ମେଣ୍ଟ୍ ହେଲ୍ପ୍ କରା ଯାଉଛି ହଁ ହଁ ଆମର ସବୁଦିନ ମେଡ଼ିକାଲ୍ ଖୁଲା ଅଛି ଆଉ ଫ୍ରିରେ ସବୁ ଜିନିଷ ପୁରା ଦେଖାଇ ପାରିବେ ହଁ ସନଡ଼େ ସନଡ଼େ ସନଡ଼େ ବି ସନଡ଼େ ମଧ୍ୟ ଖୋଲା ଅଛି ଆସନ୍ତୁ ଷ୍ଟାଫ ସଫିସେଣ୍ଟ ଅଛନ୍ତି କିଛି ଅସୁବିଧା ହେବନି ଆପଣଙ୍କର ସବୁଥର ସମ୍ପୂର୍ଣ ଭାବରେ ମାଗଣା ହେବ ପୁରା ଆସନ୍ତୁ ମେଡ଼ିକାଲ୍ ଆସନ୍ତୁ ଭେଟିବେ ସମସ୍ତଙ୍କ ସେବା ବ୍ଲଡ଼୍ ବ୍ଲଡ଼୍ ପରୀକ୍ଷା ବ୍ଲଡ଼୍ ପରୀକ୍ଷା କଲେ ପ ପଇସା ପଡ଼ିବନି ନିରାମୟ କେନ୍ଦ୍ର ମେଡ଼ିସିନ୍ ଫ୍ରିରେ ପାଇବେ ଆଚ୍ଛା ଆଚ୍ଛା ଠିକ୍ ଠିକ୍ ନା ନାଇଁ ଠିକ୍ ବଢିଆ

ପୁରା ମାଗଣା

ନା ସରକାରଙ୍କ ତରଫରୁ

ହଁ ଆସ ଆସନ୍ତୁ ହଁ ପୁରା ସବୁ ସବୁ ସୁବିଧା ଅଛି ଆପଣ ଯେ ଯେ କୌଣସି ଟାଇମ୍ରେ ଆସିଲେ ସବୁ ବ ବଢିଆ ଟ୍ରିଟମେଣ୍ଟ୍ ହେବ ହଁ ହଁ ହଁ ଆମର ତୁମର ଆମ୍ବୁଲାନ୍ସ ସେବା ବି ଅଛି କଲ୍ କରି ଆସି ପାରିବେ ରାତି ରାତି ଆଠରେ ଏମ୍ରଜେନସି ଅଛି ଦେଖାଇପାରିବେ ଆଉ କ'ଣ କହୁଥିଲ କି ହଉ କି ପ୍ରକାର ହଉ କି ପ୍ରକାର ସେବା ସମସ୍ତ ସେବା ଅଛି ଆସନ୍ତୁ ସବୁ ପ୍ରକାରର ସୁବିଧା ଅଛି ହେଲା କିଛି ବ୍ୟସ୍ତତା ହେବ ଦରକାର ନାହିଁ